ଆଜିକାଲି ଆମେ ସବୁ ପ୍ରକାର ସୁବିଧା ଆମେ ଟେକ୍ନୋଲୋଜି ଦ୍ଵାରା ପାଇପାରୁଛୁ ଯେହେତୁ କି ବସ୍ରେ ଗଲେ ଆମକୁ ଟିକେଟ୍ ବୁକିଂ କରିବାକୁ ପଡ଼ୁଛି ଟ୍ରେନ୍ରେ ବି ଗଲେ ଆମକୁ ଟେକ୍ନୋଲୋଜି ଦ୍ଵାରା ଟିକେଟ୍ ବୁକିଂ କରିବାକୁ ପଡ଼ୁଛି କୌଣସି ସପିଂ କରିବାକୁ ଗଲେ ବି ଆମକୁ ଯେଉଁ ଅନଲାଇନ୍ରେ ପେମେଣ୍ଟ କରିବାକୁ ପଡ଼ୁଛି ଫୋନ୍ପେ କରିବାକୁ ପଡ଼ୁଛି ଦ୍ଵିତୀୟତଃ ଆମେ ବି କୌଣସି ପରିବା ବି କିଣିଲେ ଆମକୁ ଟେକ୍ନୋଲୋଜିର ସୁବିଧା ନେବାକୁ ପଡ଼ୁଛି କୌଣସି ମେଡିକାଲ କେସ୍ ହେଉ କିମ୍ବା କୌଣସି ନିହାତି ଦରକାର ଗୋଟିଏ ଆବଶ୍ୟକ ଜିନିଷ ହେଉଛି ଆମେ ଟେକ୍ନୋଲୋଜି ଦ୍ଵାରା ଆମେ ତା'ର ଅନଲାଇନ୍ ମାଧ୍ୟମରେ ଆମେ ତାକୁ ସୁବିଧା ନେଉଛୁ ତେଣୁକରି ଆମକୁ ଟେକ୍ନୋଲୋଜି ଦ୍ଵାରା ସବୁ ପ୍ରକାର ସବୁ ପ୍ରକାରର ସାହାଯ୍ୟ ମିଳିପାରୁଛି